କାମ ସରିଲା ପରେ ମତେ ଗୋଡ଼ ହାତ ଧୋଇକି ମାନେ ନିଜ କୁ ସଜେଇବା ପାଇଁ ବହୁତ ଭଲ ଲାଗେ ହେୟାର ଷ୍ଟାଇଲ କରିବାପାଇଁ ଭଲ ଲାଗେ ମାନେ ବହୁତ କିଛି ମାନେ ଯେମିତି କି ମୁଣ୍ଡରେ ବହୁତ ମାନେ ବେଣୀ ପକେଇକି ଚୁଟି ଛାଡ଼ିକି ଏମିତି କେତେ ବହୁତ ଭଲ ଲାଗେ ଆଇବ୍ରୋ ଲାଇନର ଲିପିଷ୍ଟିକ ଏତକ ଲଗେଇବା ପାଇଁ ବହୁତ ଭଲ ଲାଗେ ଆଉ ସେତକ କରିସାରିଲା ପରେ ଫଟୋ ଉଠେଇବା ପାଇଁ ବି ଭଲ ଲାଗେ ତାପରେ ମୋର ଆଗ୍ରହ ଯେ ମୁଁ ବାହାରେ ସାଙ୍ଗ ସାଥିମାନଙ୍କ ସହିତ ବୁଲିବା ପାଇଁ ଆମ ଗାଁ ପାଖ ମନ୍ଦିର କୁ ଯାଉ ଆମେ ସେଠି ଯାଇକି ସାଙ୍ଗ ସାଥି ମାନଙ୍କ ସହିତ ଫଟୋ ଉଠାଉ ଫଟୋ ଉଠାଇଲା ପରେ ରିଲ୍ସ ଭିଡିଓ କରୁ ତା'ପରେ ଆମେ ଗେମ୍ ମାନେ ଖେଳିବା ପାଇଁ ବି ଯାଉ ବହୁତ କିଛି ଖେଳ ଖେଳୁ ବହୁତ ବୁଲା ବୁଲି କରିବା ପାଇଁ ବି ଇଛା ହୁଏ ବାହାର କୁ ଯାଇକି ଗୁପଚୁପ ବଡ଼ ବଡ଼ ହୋଟେଲ ବଡ଼ ବଡ଼ ପାର୍କ ଏମିତି ଆମକୁ ବୁଲିବା ପାଇଁ କି ବହୁତ ଭଲ ଲାଗେ ସେତକ ବି ଯାଉ ଆଉ ବହୁତ ମାନେ ବୁଲା ବୁଲି କରିସାରିଲା ପରେ ତାପରେ ଆମେ ଘର କୁ ଆସୁ